ମୁଁ ମଧ୍ୟମ ପିଢ଼ୀର ଏକ ଅଂଶ ଆଗ ପିଢ଼ୀ ହେଲେ ପୁଅ ଝିଅ ପୂର୍ବ ପିଢ଼ୀ ହେଲେ ବାପା ମାଆ ମୁଁ ସମସ୍ତଙ୍କୁ ନେଇ ଚଳିବାକୁ ଚେଷ୍ଟା କରେ ଖାଦ୍ୟପେୟ ଚାଲି ଚଳଣୀରେ ପୂର୍ବରୁ ବାପା ମାଆ କିମ୍ବା ଶାଶୁ ଶଶୁର ସେମାନେ ବହୁତ ଭଦ୍ର ନମ୍ର ଆଉ ଶାଳୀନତା ବି ଥିଲେ ବିନା ସାରରେ ଖା ଫସଲ ଉତ୍ପାଦନ କରନ୍ତି ବିନା ଔଷଧରେ ଫସଲ ଅମଳ କରି ସେ ଖାଆନ୍ତି ତେଣୁ କୌଣସି ରୋଗ ହଠାତ ତାଙ୍କୁ ଧରେ ନାହିଁ ବର୍ତ୍ତମାନ ଆମ ପିଢ଼ୀରେ ସାର ବିଭିନ୍ନ ପ୍ରକାର ସାର ଔଷଧ ଫସଲରେ ଆମେ ଦେଉ ଅଧିକା ଅମଳ କରିଆ ପାଇଁ ଆମେ ଯେତେବେଳେ ସାର ଔଷଧ ଫସଲରେ ଦେଉ ସେଗୁଡ଼ିକ ଆମ ପାଇଁ କ୍ଷତିକାରକ ହୁଏ ବର୍ତ୍ତମାନଠୁ ପିଲାମାନଙ୍କ ଭବିଷ୍ୟତ ଦେଖିଲା ବେଳକୁ ସେମାନେ ସମସ୍ତଙ୍କୁ ଆଗ ପିଢ଼ୀରେ ସେମାନେ ସମସ୍ତଙ୍କୁ ସାର ଦିଆ ଖାଦ୍ୟ କିମ୍ବା ମେଡ଼ିସିନ ଦିଆ ଖାଦ୍ୟ ଖାଇବାକୁ ପଡ଼େ ଏମାଏମାନଙ୍କର ଚାଲିଚଳଣି ହାବଭାବ ଆମ ପୂର୍ବ ପିଢ଼ୀମାନଙ୍କଠାରୁ ଏମାନଙ୍କର ଅଧିକା ଉନ୍ନତ ଧରଣର ତାପରେ ସେମାନଙ୍କର ଅଭିଜ୍ଞତା ପୂର୍ବ ପୂର୍ବ ପିଢ଼ୀ ମାନଙ୍କଠାରୁ ଆମ ପିଲାମାନଙ୍କ ବେଳକୁ ତାଙ୍କର ଅଭିଜ୍ଞତା ଆହୁରି ଅଧିକା ଆସୁଛି